ମୋ ନିଜ ଗୀତରେ ମୁଁ ଏମିତି ଶବ୍ଦ ପ୍ରୟୋଗ କରିବି ଯେଉଁଟାକି ଲୋକ ମାନଙ୍କୁ ଶୁଣିବାକୁ ଭଲ ଲାଗିବ ସମାଜକୁ ଭଲ ବାର୍ତ୍ତା ଦେଇପାରୁଥିବ ଓ ଅଧିକାଂଶ ଗୀତ ଗାଇବା ପାଇଁ ଚାହୁଁଥିବା ପିଲା ମାନଙ୍କୁ ଆକୃଷ୍ଟ କରିପାରୁଥିବ ଓ ପ୍ରତି ଦର୍ଶକଙ୍କୁ ବାନ୍ଧି ବାନ୍ଧି ରଖୁଥିବା ଭଳିଆ ଶବ୍ଦ ପ୍ରୟୋଗ କରି ମୋର ଗୀତ ଗତିଶୀଳତାକୁ ମୁଁ ବଢ଼େଇ ପାରିବି ଯାହାଦ୍ୱାରା ମୋତେ ବି ଭଲ ମୋତେ ବି ଆଗକୁ ପରିଚିତ କରିବ ଓ ମୋ ଗୀତ ଲୋକମାନଙ୍କ ପାଖରେ ଅଦୃଷ୍ଟ ହୋଇ ରହିପାରିବ